ସଠିକ୍ ଭାବରେ ବୃଷ୍ଟିପାତ ନ ହବା ଯୋଗୁଁ କୃଷକମାନେ ଆତ୍ମହତ୍ୟା କରୁଛନ୍ତି କାରଣ ବୃଷ୍ଟିପାତ ସଠିକ୍ ଭାବରେ ନହେଲେ ମରୁଡ଼ି ଦେଖାଯାଉଛି ଏବଂ ମରୁଡ଼ି ହେବା ଦ୍ୱାରା ଲୋକମାନେ ଖାଇବାକୁ ପାଇ ପାରୁ ନାହାନ୍ତି ଯାହାଫଳରେ ସେମାନେ ନିଜ ପରିବାରକୁ ପୋଷିବା ପାଇଁ ଅସମର୍ଥ ହୋଇଯିବା ହେତୁ ଆତ୍ମହତ୍ୟାକୁ ନିଜର ଏକ ଏକମାତ୍ର ଉପାୟ ଭାବରେ ବାଛି ନେଉଛନ୍ତି ଏବଂ ଆତ୍ମହତ୍ୟା କରୁଛନ୍ତି ତେଣୁ ସରକାର ଏ ବିଷୟରେ ତାଙ୍କର ପଦକ୍ଷେପ ନେ ନେବା ଉଚିତ ଯେମିତିକି ସଠିକ୍ ଭାବରେ ସମସ୍ତ ଅଞ୍ଚଳରେ ଜଳସେଚନ ହୋଇପାରିବ ଏବଂ ଲୋକମାନେ ମରୁଡ଼ି ହେତୁ ଆତ୍ମହତ୍ୟା କରିବେ ନାହିଁ